ଅନ୍ୟ ସହରକୁ ପିଲା ପାଠ ପଢ଼ିବାକୁ ଗଲେ ବସ୍ ସେ ସ୍କୁଲ ବସ ହୋଇଛି ବସରେ ଯାଉଛନ୍ତି ଆସୁଛନ୍ତି ମାସକୁ ମାସ ତାଙ୍କର ପଇସା ଦିଆହେଉଛି ଆଉ ସେ ପାଠ ପଢ଼ି ଯାଉଛନ୍ତି ଏବେ ଯେଉଁ ଏହିସବୁ ସ୍କୁଲ ମାନଙ୍କରେ ପାଠପଢ଼ା ଠିକସେ ହେଉନି ଗଭର୍ଣ୍ଣମେଣ୍ଟ ସ୍କୁଲରେ ଆଉ ପାଠପଢ଼ା ହେଲା ସାର୍ ମାନେ ବସୁଛନ୍ତି ଇଆଡ଼େ ପିଲା ଡେଉଁଛନ୍ତି କୁଆଡ଼େ ଖେଳୁଛନ୍ତି ପାଠ ପଢ଼ୁନାହାନ୍ତି ପିଲା କଣ ଟ୍ୟାକ୍ସ କରିକି ଆଣୁଛନ୍ତି ସେତକ ବି ବୁଝୁନାହାନ୍ତି କିଛି କିଛି ଜାଣିବାର ନାହିଁ ଖାଲି ଆସୁଛନ୍ତି ପାଠ ପଢ଼େଇ ଦେଉଛନ୍ତି ପଢିଲେ ପଢ଼ ନହେଲେ ନାଇଁ ଯାଉଛନ୍ତି ପିଲା କ'ଣ ପଢ଼ିଲେ ସେସବୁ ଜାଣୁନାହାନ୍ତି ଆଉ ଏଇସବୁ ଅନ୍ୟ ସହରରେ ପାଠ ପଢ଼ିଲେ ଛୁଆ ପିଲାମାନେ ଠିକ ସେ ପାଠ ପଢ଼ୁଛନ୍ତି ସାର ମାନେ ଗାଇଡ଼ କରୁଛନ୍ତି ଆଉ ଟ୍ୟୁସନ୍ ବି କରୁଛନ୍ତି ଆଉ ମୋବାଇଲ୍ ଦ୍ୱାରା ବି ଟ୍ୟୁସନ କରିକି ପାଠ ପଢ଼ାଉଛନ୍ତି ଏହିସବୁ ସୁବିଧା ହେଉଛି